ହ୍ୟାଲୋ ମୁଁ ଗୋବିନ୍ଦ କହୁଛି ଆପଣ ସିଗନେଚର୍ ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ଆଜି ଆପଣଙ୍କର କ'ଣ ସ୍ପେଶାଲ ଅଫର ଅଛି ପନିର ନା ଛତୁ ଛତୁ ଅଛି କି ମୋ ପାଇଁ ଗୋଟିଏ ଛତୁ ପ୍ଲେଟ୍ଟେ ଅର୍ଡ଼ର କରିପାରିବେ ଏ ଆଡ଼୍ରେସରେ ଆଜ୍ଞା ଆଡ଼୍ରେସ ଲେଖନ୍ତୁ ଆଟ ତାଳକଣି ପୋଷ୍ଟ ତାରିଆ ଡିଷ୍ଟ ନୟାଗଡ଼ ପିନ୍ ସାତ ପାଞ୍ଚ ଦୁଇ ଶୂନ ଦୁଇ ଛଅ ନିୟରେଷ୍ଟ ବୈଦ୍ୟନାଥ ଟେମ୍ପଲ ଓକେ